ଯଦି ମୁଁ ମୋର ପୂର୍ବ ଅର୍ଡ଼ର୍ ସମୟରେ ଅଫର୍ କିମ୍ବା ରିହାତି ପାଇଥିଲି ଥିବି ତା'ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ଆଉ ଥରେ ଅର୍ଡ଼ର କରିବି ସେହି ସମୟରେ ମୁଁ ଚାହିଁକି ଏହି ରିହାତି ବୃଦ୍ଧି କରିବାକୁ ଏବଂ ତାହାର ଲାଭ ଉଠେଇବାକୁ କାରଣ ପୂର୍ବବର୍ତ୍ତୀ ସମୟରେ ଯେଉଁ ଅଫର୍ ଥାଏ ତାହାଠୁ ଅଧିକ ଅଫର୍ ପରବର୍ତ୍ତୀ ସମୟରେ ନିଶ୍ଚୟ ମିଳିଥାଏ ତେଣୁ ମୁଁ ଚାହିଁବି ସେହି ସମୟରେ ସେହି ଅଫର୍ଟି ବୃଦ୍ଧି କରି ଆଉ ପରବର୍ତ୍ତୀର ଅର୍ଡ଼ର୍କୁ କରିବାକୁ ତେଣୁ ମୁଁ ମୋର ପରବର୍ତ୍ତୀ ସମୟରେ ଯେଉଁ ଅର୍ଡ଼ର୍ କରିବି ସେହି ଅର୍ଡ଼ର୍ରେ ମୋର ରିହାତି କିମ୍ବା ଅଫର୍ଟା ନିଶ୍ଚୟ ଭାବରେ ବୃଦ୍ଧି କରାଇବାକୁ